କେତେ ଲେଖା ପକାଇଛ ତୁମେ ଶାଗ ସବୁ କେତେ ଲେଖା ତୁମେ ଶାଗ ସବୁ ବୋଲୁଛେଁ

ବନାଇ ରେଟ୍ କହିଲ ହୋ ହଁ ଟମାଟର୍ କେତେ ଲେଖା ଦେଉଛ ଠିକ୍ ବହୁତ୍ ରେଟ୍ କହିନେଉଛ କୋଡ଼ିଏ ଲେଖା ଦବ ବୋଲେ ଦିଅ ବନେ ନେବାର୍ ଅଛି ଭୋଜି ଭୁଜା ଲାଗି ନେବାର୍ ଅଛି ପିକ୍ନିକ୍ଟେ ହେଉଁଛେ ହଁ ସବୁ ସାମାନ୍ ନବାର୍ କେ ସବୁଥିନ୍ ଟିକେ ଟିକେ ଛାଡ଼୍ବ ବୋଲେ ସିନା ହେତକିରେ ଭୁଜିଟେ କର୍ମୁଁ ଆଉ ଦେଇପାର୍ମା ଏତ୍କି

ହଁ ହଁ ନାଇଯେ ଆମେ ହେତ୍କି ଦେଇ କରି ଖାଇପାର୍ମା କେଁ ରେଟ୍ ବଢ଼ିଲେ ବି ଆଉ କାଁ କର୍ବା ଏତ୍କି ଦେଇକି ଖାଇପାର୍ମୁ ଆମେ ତୁମେ ବି ଇନ ହଁ ଟମାଟର୍ ନେବାର୍ ଅଛି ପନ୍ଦର କେ ଜି ନେବାର୍ ଅଛି ଆଲୁ ଦବ ପାଞ୍ଚ୍ କେ ଜି ପିଆଜ୍ ବି ଏନ୍ତା ଦେଇଥିବ ପାଞ୍ଚ୍ କେ ଜି ଆଉ ତୁନ୍ ଶାଗ୍ ଧନିଆ ପତର୍ କଞ୍ଚା ମିର୍ଚା କେତେ ଲେଖା ଲଗାଇଛ ହଁ ଆନି ନାଏ କେଁ ହଁ ଖାସିର୍ ଦବ ତ କଟା ବଛା କରି ଟିକେ ତୁମେ ହେଇଟା ଦବ ହେଲା ହଉ ଦଶ୍ ଟଙ୍କା କାଟ ଦଶ୍ ଟଙ୍କା କାଟ ହେତ୍ କିରେ ନେମୁ ଆଉ ହଁ

ହଁ ହଁ ଯେ କେନ୍ତା କର୍ବା ମୁଇଁ ଯହ ନେଉଛୁଁ ବୋଲି କହୁଛୁଁ ହଁ ଟମାଟର୍ ପନ୍ଦର୍ କେ ଜି ଦବ ଆଲୁ ପାଞ୍ଚ୍ କେ ଜି ପିଆଜ୍ ପାଞ୍ଚ୍ କେ ଜି ଦବ ଧନିଆ ପତର୍ ଦବ ମିର୍ଚ୍ଚା ଦବ ସବୁଥିନ୍ ଟିକେ ଟିକେ ପଇସା କମ୍ କରି କରି ଦବ ବାଇଙ୍ଗନ୍ ଦେଇ ଦେବ ସେ ଡ଼ାଲି ଡ଼ୁଲା ପକାବାର୍ ଲାଗି ଏନ୍ତା ଖୁଏଜି ଦୁଇ କେ ଜି ଦେଇ ଦେବ କଞ୍ଚା ଯହ ରେଟ୍ କହୁଚ ନାଇନ ଖାଇଦିଅ ହଁ ଠିକ୍ ଅଛେ ଦିଅ

ଠିକ୍ ଅଛି ହଁ ଇଥେ ବ୍ୟାଗ୍ ଅଛି ଯେ ବସ୍ତା ଆଣିଛୁଁ ହଁ ଆଣ୍ବା ଯେ ସବୁ ଭୋଜିନୁ

ହଁ ହଁ ଠିକ୍ ଅଛି ଠିକ୍ ଅଛି ହଁ ଠିକ୍ ଅଛି ହଁ ଠିକ୍ ଅଛି